ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ଅଛି ବୋଲି ମୋତେ କିଛି ଆଇଡ଼ିଆ ନାହିଁ ତେଣୁ ମୁଁ ସେହି ବିଷୟରେ ତ କିଛି ଜାଣିନି କିନ୍ତୁ ଲୋକେ କହୁଥିବେ ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନ ରହିଛି ଯେମିତିକି ଏଲିଏନ ମାନେ ଅନ୍ୟ ଗ୍ରହ ର ତାଙ୍କର ଜୀବନ ଅଛି ସେଇଭଳିଆ ଲୋକେ ମଧ୍ୟ କହୁଥିବାର ମୁଁ ଶୁଣି ଅଛି କିନ୍ତୁ ମୋତେ କାହିଁ ଲାଗେନି କି ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କର ଜୀବନ ଅଛି ବୋଲି